ଆମର ଓଡ଼ିଆ ଭାଷା ହେଉଛେ ବହୁତ କଷ୍ଟ ଭାଷା ଯେନ୍ତା କି ଆମକୁ ଶିଖିବାର୍ ଲାଗି କଷ୍ଟ ଲାଗୁଛି ଆରୁ ଆମେ ଶିଖ୍ବାର୍ ଲାଗି ବି ଆମେ ଚେଷ୍ଟା କରୁଛୁଁ ଓଡ଼ିଆ ଭାଷା କେ ଆମେ ଯେମ୍ତା କି ସମ୍ୱଲପୁରୀ ଫଟ୍ଫାଟ୍ କହି ପାରୁଛୁଁ ଆମେ ଓଡ଼ିଆ ଭାଷା ସେନ୍ତା ଟିକେ କହି ନା ପାରୁ ବୋଲେ ଆମକୁ ଟିକେ ଟାଇମ୍ ଲାଗୁଛି କହିବାର୍ ଲାଗି ବୋଲେ ହେଥି ଲାଗି ଆମେ ଶିଖୁଛୁୁଁ ଓଡ଼ିଆ ଭାଷା ଆରୁ ଓଡ଼ିଆ ଭାଷା ହିଁ ଆମର୍ ମାତୃଭାଷା ବୋଲେ ଆମେ ଓଡ଼ିଆ ଭାଷାକେ ଆମେ ବହୁତ ପସନ୍ଦ୍ ଆମର୍ ଓଡ଼ିଆ ଭାଷା ହିଁ ଆମର ପରିଚୟ ବୋଲୁଛୁଁ ଆମେ ଓଡ଼ିଆ ଭାଷା ହିଁ ଆମର୍ ନାଏ ଓଡ଼ିଆ ଭାଷା ହିଁ ଆମର ସବୁ କିଛି ହେ ବୋଲେ ଆମେ ସେଥିଲାଗି ବହୁତ ଚେଷ୍ଟା କରଛୁଁ ଓଡ଼ିଆ ଭାଷାକେ ଆରୁ ସବୁ ବେଲେ ମନେ ରଖିଛୁ ଓଡ଼ିଆ ଭାଷା ଶିଖିବାର୍ ଲାଗି ଆରୁ ସୋଟା କେ ସବୁବେଲେ ଆମେ ଓଡ଼ିଆ ଭାଷାର ଘୋସା ଧରିଛୁଁ ଶିଖିମୁଁ ବୋଲି କରି ଆରୁ ଶିଖୁଛୁୁଁ ଭଲ ଆରୁ ଓଡ଼ିଆ ଭାଷା କହିବାର୍ ଲାଗି ଲୋକଙ୍କ ସାଙ୍ଗରେ କଥା ହବାର୍ ଲାଗି ବୋଲି ଆମେ ବହୁତ ଚେଷ୍ଟା କରୁଛୁୁଁ ଓଡ଼ିଆ ଭାଷା କହିବାର୍ ଲାଗି ଶିଖିବାର୍ ଲାଗି ଗୀତ ବି ଗାଇବାର୍ ଲାଗି ଆମେ ବହୁତ ଚେଷ୍ଟା କରୁଛୁୁଁ